ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗେମ୍ ଖେଳିବା ମଧ୍ୟରେ ପାର୍ଥକ୍ୟ ହେଉଛି ଯେ ଗ୍ରାମ ଗାଁରେ ପିଲାମାନେ ଆମର ପଡ଼ିଆରେ ଖେଳିଥାଆନ୍ତି ଏବଂ ସହରାଞ୍ଚଳରେ ପିଲାମାନେ ବଡ଼ ବଡ଼ ଷ୍ଟାଡିୟମ୍ରେ ଯାଇ ଖେଳିଥାଆନ୍ତି ବିଭନ୍ନ ପ୍ରକାର ଖେଳ